ଆମର ଆଗରୁ ଆଜ୍ଞା ପୁରୁଣା ପ୍ରଥା ଥିଲା ପାଲାଫାଲା ଦାସ୍ କାଠିଆ ସବୁ କିଛି ହୁଏ ଆଉ ସିଏ ତ ସବୁ ଆସ୍ତେ ଆସ୍ତେ ବନ୍ଦ ହୋଇଗଲାଣି ଆଉ ଏଇନା ଖାଲି ମେଲୋଡ଼ି ଯାତ୍ରା ପାର୍ଟି ଏହି ସବୁ ଚାଲିଛି ପୁରୁଣା କାଳିଆ କୃଷ୍ଣ ଲୀଳା ଇଏ ସିଏ ସବୁ ଥିଲା ସବୁ ଆସ୍ତେ ଆସ୍ତେ ବନ୍ଦ ହୋଇଗଲାଣି ଆଉ ସେଇଥିପାଇଁ ଲୋକ ଇଏ ହେଲେଣି ସେଇଥିପାଇଁ ଆମେ ଇଏ କରୁଛୁ କି ଆଗକୁ ଆଗକୁ କେମିତି ଜିନିଷଟା ଭଲ ହେବ ସେ ପୁଣି ପାଲା ଆସୁ କି ଦାସ୍ କାଠିଆ ଆସୁ କି ସେ ରାମ କୃଷ୍ଣ ଏଇ ପୋଥି ପୁରାଣ ଆସୁ ଏହି ସବୁ ଆସିନେ ଯାହା କିଛି ହେବ କୁଆଡ଼େ ପଲେଇଲେ ଆଉ ଆଜ୍ଞା ସେତିକି ଆଉ କଣ କହିବି ଯାହା ତ ପୁରୁଣା ଯୁଗରେ ଥିଲା ଘର ଘର କା ବସିକି ପୋଥି ପୁରାଣ ପଢ଼ା ହଉଥିଲା ଇଏ ସବୁ ହେଉଥିଲା ସବୁ କିଛି ହେଉଥିଲା ସେ ସବୁ ତ ଚଳିଲାନି ଆଉ କଣ ହବ ଆଉ କିଛି ତ ହେଉନି ସେ ସେଇଥି ଦେଖିବା ସେ ପୁରୁଣା ଢ଼ାଞ୍ଚାକୁ ଯିବାକୁ ପଡ଼ିବ